ପଞ୍ଚସଖାମାନେ ଯେଉଁ ଲେଖିଛନ୍ତି ଆଧ୍ୟାତ୍ମିକ ଭଜନଗୁଡ଼ିକ ସବୁ ଲେଖିଛନ୍ତି ସେ ଆଧ୍ୟାତ୍ମିକ ଭଜନଗୁଡ଼ିକ ଏପରି ଭାବରେ ସେ ଲେଖିଛନ୍ତି ଯେଉଁଟା କି ବୁଝା ଭାରି କଷ୍ଟକର ସାଧ୍ୟ ଥିଲା ଏବଂ ତା'ର ସ୍ୱତନ୍ତ୍ର ନୀତିନିୟମ ଥିଲା ବୁଝିବା ପାଇଁ ଏବଂ ତାକୁ ଯେତେ ବୁଝି ପଢ଼ିଲେ ମଧ୍ୟ ତାକୁ ବିନା ଗୁରୁରେ ମୁଁ କେବେ ବୁଝିପାରିଲିନାହିଁ ଯାହାଫଳରେ ମୁଁ ସେଇଠୁ ନିଜକୁ ନିଜେ ଓହରି ଆସିଲି